ଆମ ଅଞ୍ଚଳ ନିକଟରେ ଥିବା ପର୍ଯ୍ୟଟନସସ୍ଥଳୀର କିଛି ବିଶେଷତା ହେଉଛି ଯେମିତି ଆମର ହେଉଛି ଭୈରବୀ ମନ୍ଦିରରେ ବୌଦ୍ଧଙ୍କର ମୂର୍ତ୍ତି ସବୁ ରହୁଛି ବହୁତ ଆକର୍ଷଣୀୟ ଏଠିର ଲାଗୁଛି ତା ସହିତ ଆମର ଏଠି ସବୁବେଳେ ଗୋଟିଏ ବିଶେଷତାଟା ରହୁଛି ଯେ ଏଠି ଆମର ଯେତେ ବି ଦର୍ଶନ କରିବା ଆସି ଦର୍ଶନ କରିବା ପାଇଁ ଆସିଥାନ୍ତି ତାଙ୍କୁ ହିଁ ସକାଳୁ ଖାଇବା ପାଇଁ ଭୋଗ ଦିଆଯାଇଥାଏ ଆଉ ଯେତେ ଛୋଟ ପିଲାମାନେ ସେ ପାଖାପାଖି ଆମ ପାଖାପାଖି ଏରିଆରୁ ଯାଆନ୍ତି ସେହିଠି ପ୍ରତିଦିନ ସକାଳୁ ତାଙ୍କ ପାଇଁ ଖେଚୁଡ଼ି ଡାଲମା ଏସବୁ ଭୋଗ ହୋଇଥାଏ ଯାହାଦ୍ୱାରା ଲୋକମାନେ ଖାଆନ୍ତି